ମୋର ପ୍ରିୟ ଖେଳ ହେଉଛି କବାଡ଼ି ଏଥିରେ ମୋତେ ଏହିଟା ବହୁତ ଭଲ ଲାଗେ କାହିଁକି ନା ଏଥିରେ କ୍ୟାଚର କ୍ୟାଣ୍ଟର କ୍ୟାପଟେନ ରୁହନ୍ତି ମୁଁ ବି ନିଜେ ଏହି ଖେଳଟା ଖେଳିଛି ମୁଁ ତିନିଥର ରାଜ୍ୟସ୍ତରୀୟ ଯାଇଛି ଗୋଟେ ଥର ଜାତୀୟ ସ୍ଥରୀୟ ଯାଇଛି ଏଥିରେ ସାତଜଣ ପ୍ଲେୟାର ରୁହନ୍ତି ତିନି ଜଣ ଏକ୍ସଟ୍ରା ପ୍ଲେୟାର ରୁହନ୍ତି ଜଣେ ରେଫରୀ ରୁହନ୍ତି ତିନିଜଣ ସ୍କୋର ଆଁମ୍ପେୟାର ମଧ୍ୟ ରୁହନ୍ତି ଏଥିରେ ତମେ ଯଦି ଜଣକୁ ମାରିଲ ତାହେଲେ ସେ ଆଉଟ ହୋଇଯାଏ ଯଦି ସେ ଅନ୍ୟ ଦଳର ପିଲା ଯଦି ଆଉ ନେକ୍ସଟ ଦଳର ପିଲା ଏଗନେଷ୍ଟ ଦଳର ପିଲାକୁ ମାରିଦିଏ ତାହେଲେ ସେ ନିଜ ଦଳର ପିଲା ଯେଉଁ ଆଉଟ ହୋଇଥିବା ପିଲାଟି ପୁଣି ଆଉ ଥରେ ଫେରିକି ନିଜ ମୈଦାନ କୁ ଆସେ ତ ଏଥିରେ କ୍ୟାଚର କ୍ୟାଣ୍ଟର କ୍ୟାପଟେନ ମାନଙ୍କର ବହୁତ ଫାଇଦା କାହିଁକି ନା ଏଥିରେ କୌଣସି ବି ଚିଟିଙ୍ଗ ହୋଇପାରେ ନାହିଁ ଆଉ ତ ମାନେ ବି ସ୍କୋର ପୁରା ସ୍କୋର ପୁରା ଦୁଇଜଣକୁ ପୁରା ଜଣା ପଡ଼ିଯାଏ ଯେ ନାଇଁ ତମେ ଏତିକି ସ୍କୋର କରିଛ କି ସେ ଏତିକି ସ୍କୋର କରିଛି ମୋତେ ଏଥିପାଇଁ ଏହିଟା ଭଲ ଲାଗେ କି ଯେତେବେଳେ ମୁଁ କ୍ୟାଚ ଧରେ ତ ସମସ୍ତଙ୍କର ତାଳି ମାଡ଼ ହେଉ ମୋତେ ସମସ୍ତେ ପ୍ରଶଂସା କରନ୍ତି ଯିଏ ବି କ୍ୟାଚ ଧରେ କ୍ୟାଚ ଧରେ ବା ଜଣକୁ ମାରିକି ଆସେ ତା ଉପରେ ସମସ୍ତଙ୍କର ଫୋକସଟା ରୁହେ ସେଥିପାଇଁ ମୋତେ ଏ ଗେମଟା ବହୁତ ପସନ୍ଦ ଲାଗେ